ହଁ ରାଜଭୋଗ ରେଷ୍ଟୁରାଣ୍ଟରୁ କହୁଛନ୍ତି ହଁ ମୁଁ ଦୁଇଟା ମୁଁ ଯେଉଁ ଖାଇବା ଅର୍ଡ଼ର କରିଥିଲି ତା ଦେହରେ ମୁଁ ତିନିଟା ଆଇଟମ ଟିକେ ଯୋଗ କରିବାକୁ ଚାହୁଁଛି କାଇଁନା ଛାଡ଼ି ଦେଇଥିଲି ହଁ ଡାଲି ଭଜା ଆଉ ସନ୍ତୁଳାଟା ହ୍ୟାଲୋ ହଁ କେତେ ସମୟ ଭିତରେ ଆସିକି ପହଞ୍ଚିବ ପନ୍ଦର ମିନିଟ ଭିତରେ ଆଉ ତାହେଲେ ଠିକ୍ ଅଛି ହଉ ହଉ ତାହେଲେ ମୁଁ ରଖୁଛି ହାଁ